ମୋ ନାଁ ସୋମ୍ୟରଞ୍ଜନ ପରିଡ଼ା ଟିଭିରେ ବହୁତ ବିତର୍କ ମୁଁ ଦେଖିଛି ହେଲେ ସେଥିରୁ ଭଲ ବିତର୍କକାରି ମାନେ ଡିବେଟ୍ରମାନେ ହେଉଛନ୍ତି ସମ୍ବିତ ପାତ୍ର କହ୍ନେୟା କୁମାର ଏସବୁ ମାନଙ୍କର ଡିବେଟ୍ ଦେଖିବାକୁ ବହୁତ ମଜା ଲାଗେ କାହିଁକିନା ସେମାନେ ଭଲ ଭଲ ସେମାନେ ଭଲ ବିତର୍କ କରନ୍ତି ଆଉ ସେମାନଙ୍କ ପାଖରେ ବିଭିନ୍ନ ଦେଶର ବିଭିନ୍ନ ମୁଦ୍ଦାମାନଙ୍କ ଉପରେ ସେମାନେ ଡିବେଟ୍ କରିଥାନ୍ତି ଯେପରିକି ଅନେକ ବେରୋଜଗାରୀ ବେରୋଜଗାରୀ ଏ ଆଜିକା ଡେଟ୍ରେ ରାମ ମନ୍ଦିର ରାମମନ୍ଦିର ଏସବୁ ମାନଙ୍କ ଉପରେ ବିଭିନ୍ନ ସମୟରେ ବିଭିନ୍ନ ଡିବେଟ୍ ବା ଉଁ ବିଭିନ୍ନ ବିତର୍କ ଦେଖ ଦେଖାଯାଏ ସେଥିମଧ୍ୟରୁ ଓଡ଼ିଆ ରିପୋର୍ଟର୍ ଓଡ଼ିଆ ରିପୋର୍ଟର୍ ମନୋରଞ୍ଜନ ମିଶ୍ର ଏସବୁ ରିପୋର୍ଟ ମନୋରଞ୍ଜନ ମିଶ୍ର ଲାଇଭ୍ ଏସବୁ ଦେଖିବାକୁ ଭଲ ଲାଗେ ଓଡ଼ିଶାର ବି ବିଭିନ୍ନପ୍ରକାର ନେତାମାନେ ଯାଆନ୍ତି ଏହିସବୁ ସୋ ମାନଙ୍କୁ ଦେଖିବାକୁ ସେମିତି ଦେଖିବାକୁ ଭଲ ଲାଗେ ଆଉ